ମୁଁ ଅନେକ କିଛି ବାଦ୍ୟଯନ୍ତ୍ର ସହିତ ଗୀତ ଗାଇପାରେ ତାବ୍ଲା ହାର୍ମୋନିଅମ୍ ପିଆନୋ ତୂରୀ ଗୀତା ବେହେଲା ବଂଶୀ ବୀଣା ଆଦିରେ ଗାଇବାକୁ ପସନ୍ଦ କରେ ଓ ଆଧୁନିକ ବାଦ୍ୟଯନ୍ତ୍ର ଗୁଡ଼ିକରେ ମଧ୍ୟ ଗୀତ ଗାଇପାରେ